ମୁଁ ଗୋଟିଏ ପ୍ୟାଣ୍ଟ କିଣିଥିଲି କିନ୍ତୁ ଚା ଚାରିଶହ ଟଙ୍କା ଦେଇ କିଣିଥିଲି କିନ୍ତୁ ତାର ସିଲେଇଟା ଭଲ ପଡ଼ିଲାନି ସଙ୍ଗେ ସଙ୍ଗେ ତାର ଯେଉଁ ଚେନ୍ ଟା ଥିଲା ସେଇଟା ଛିଣ୍ଡି ଗଲା ଆଉ ତାର ଯେଉଁ ପକେଟ୍ ସିଲେଇ ଗୁଡ଼ାକ ଫିଟି ଯାଇଥିଲା